ହଁ ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ ଓହୋ କ'ଣ ଆପଣଙ୍କର ହୋଇଛି କ'ଣ ଆପଣ ଆଡମିଶନ୍ ହୋଇକି ଅଛନ୍ତି ଆଚ୍ଛା ଆଉ କ'ଣ ଦେହ ପା ଟିକେ ଭଲ ହୋଇଗଲାଣି ନା ହୋଇନି ଅସୁବିଧା କ'ଣ ଅସୁବିଧା ଓହୋ ହଁ ଖାଇବା ପିଇବା ଠିକ ସେ ଦଉଛନ୍ତି ତ ଆପଣ କ'ଣ କୋଉଠି କମ୍ପ୍ଲେନ୍ କରୁ ନାହାନ୍ତି ସେଠି ସାର୍ମାନେ କି ନର୍ସ ଫର୍ସ ନର୍ସମାନେ ଆସୁଛନ୍ତି ନା ଦେଖିବା ପାଇଁ ଦେଖିବା ପାଇଁ ଆସୁ ନାହାନ୍ତି ମାନେ କଥା କ'ଣ କହିଲ ମୁଁ ଏବେ ନୂଆ ନୂଆ ଆସିଛି ଏଇ ମେଡିକାଲ୍କୁ ତ ମୁଁ ଏ ବିଷୟରେ କିଛି ଜାଣି ନଥିଲି ତ ଆପଣ ମୋତେ କହିଲେ ମାନେ ଏଥର ନିହାତି ଏ ବିଷୟରେ ମୁଁ ଆମର ଯୋଉ ଯୋଉ ଚେୟାରମ୍ୟାନ୍ ଅଛନ୍ତି ଯୋଉ ମ୍ୟାନେଜର୍ ଅଛନ୍ତି ତାଙ୍କ ସହିତ ମୁଁ କଥା ହେବି ଆଉ ଯେମିତି ହେଲେ ଆଗରୁ ଯଦି ଆପଣଙ୍କୁ ସୁବିଧା ନ ମିଳିବ ଆପଣ ଆସିବେ କାହିଁକି ଏ ମେଡିକାଲ୍କୁ ଆପଣ ତ ଆଉ ଅଲଗା ମେଡିକାଲ୍ ଯିବେ ନା ଆଉ ରୋଗୀ କି ଯଦି ଖାଇବା ଦିଆ ହେବନି ବେଡ୍ ଦିଆ ହେବନି ଲାଟିନ୍ ବାଥରୁମ୍ ଲାଟିନ୍ ଭଲ ଅଛି ନା ନାହିଁ ସେଟା ବି ଆଉ ଏମିତି ଯଦି ହେବ ତାହେଲେ ରୋଗୀ ଆଉ ଭଲ ହେବେ କ'ଣ ଏଇଠୁ ତ ରୋଗ ନେଇକି ଯିବେ ଆଉ ଆମେ ଯୋଉ ଏବେ ମୁଁ ନର୍ସ ହେରିକାଙ୍କ ସହିତ କଥା ହେଉଛି ସେଇ ଲାଟିନ୍ ଯେମିତି ହେଲେ ସଫା କରେଇକି ଆପଣଙ୍କୁ ଖାଇବା ପିଇବା ବ୍ୟବସ୍ଥା ଟିକେ ଦେଖିବି ଆଉ ଆପଣ ମେଡିସିନ୍ ଠିକ ଟାଇମ୍ରେ ଖାଉଛନ୍ତି ତ ଓ ହଁ ହଉ ତାହେଲେ ଆଉ ଡକ୍ଟର୍ମାନେ ଆସିକି ଦେଖନ୍ତି ନା ଦେଖନ୍ତିନି ବି ହଁ ହଁ ଆପଣ ମେଡିସିନ୍ ରେଗୁଲାର୍ ଖାଆନ୍ତୁ ଆଉ ବା ବେଶୀ ବାହାର ଜିନିଷ ବି ଖାଇବେନି ଠିକ ହୋଇଯିବ ଆଉ ଆଉ ମୁଁ ଡକ୍ଟର୍ମାନଙ୍କ ସହିତ କଥା ହୋଇକି ଏଇ ବି ଏଇଟା ମୁଁ ମୋତେ କହିଲେ ମୁଁ ଠୁ ଧ୍ୟାନ ଦେବି ନା ପେସେଣ୍ଟମାନେ ଆସିବେ ଭରସାରେ ଆମ ଭରସାରେ ଯଦି ଏମିତି ସବୁ ହେବ କେମିତି କ'ଣ ହେବ ଆଉ ଭଲ ହେଲା ଆପଣ ମୋତେ ଏଟା ଜଣେଇ ଦେଲେ ଏଟା ତ କେହି ତ ଜଣଉ ନଥିଲେ ଆପଣ ତ ସାହାସ କରି ଯାହା ହଉ କହିଲେ ଆଉ ଭଲ ହେଲା ମୁଁ କଥା ହୋଇକି ଅ ଯାହା ହେଲେ ସେ ବ୍ୟବସ୍ଥା କରେଇବି ନା ଆଉ ହଁ ହଉ ହଉ ତାହେଲେ ଆଉ ହଉ ରଖୁଛି